ହ୍ୟାଲୋ ମ୍ୟାଡ଼ାମ ନମସ୍କାର ଯେଉଁ ଇଏ ହଉଛି ଆମେ କଣ କରିବା ଶିକ୍ଷୟତ୍ରୀ ମାନେ ଏମିତି ଅସୁବିଧା ହେଉଛି ଏ ଯେଉଁ ଯେଉଁ ପ୍ରଭାବ ପଡ଼ୁଛି ଶିକ୍ଷୟତ୍ରୀଙ୍କ ମାନଙ୍କ ଉପରେ ଯେ ଆମେ କଣ କରିବା ବ୍ଲକ ରେ ଯାଇ କମ୍ପ୍ଲେନ କରିବା ନାଁ କଣ

ଆମର ତ ବହୁତ ପ୍ରୋବ୍ଲେମ ହେଉଛି ନାଁ ଏମିତି ରେ କଣ କଣ କିଛି କହିଥିବେ ତ ଯାହାହେଲେ

ଯେ ଆମର ଅସୁବିଧା ହେଉଛି ନାଁ ଏମିତି ରେ ପଢ଼େଇବା ପାଇଁ ଇଏ କରିବା ପାଇଁ ବହୁତ ଅସୁବିଧା ହେଉଛି କେମିତି କଣ କରିବା ଆଉ ଶୁଣିଲେ ନ ଶୁଣିଲେ ହଁ ଆଉଥରେ ଯାଇ ଚେଷ୍ଟା କରନ୍ତୁ ମ୍ୟାଡ଼ାମ ଯେ କଣ ଆକ୍ସନ ନେଉଛନ୍ତି ନହେଲେ କଣ ଆମେ କରିବା ଆଉ

ହଁ ସବୁ ଚାଲିଛି ଠିକ୍ ଠାକ୍ ଅସୁବିଧା ତ ଯାହା ଆମର ହେଉଛି ଆଉ କଣ କଣ ଆମର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ତ ଏଇ ଯେଉଁ ପ୍ରଭାବଟା ପଡ଼ୁଛି ଆଉ ସେଇଟା କଣ ଆକ୍ସନ ନେଲେ ଯାଇ କଣ ହବ ହଁ ଆଉ କଣ ଅସୁବିଧା ହେଉଛି ସେତିକି ତ ଅସୁବିଧା ହେଉଛି ଆଉ ସେଇ ଅସୁବିଧା ର ସମା ହଁ ଆଉ ସବୁ ଠିକ୍ ଠାକ୍ ଅଛି ସେଇଟା ସମାଧାନ ହୋଇଗଲେ ଆଉ କିଛି ପ୍ରୋବ୍ଲେମ ହେବନି ସେଇ ତ ଭାବୁଥିଲୁ ଆଉ ହଁ ସମସ୍ତେ ଠିକ୍ ଠାକ୍ ଅଛନ୍ତି ଆଉ ସେଇ ଦଳୀୟ ମାନେ ତ ଆସିକି ଇଏ କରୁଛନ୍ତି ସେଇତ ଇଏ ହେଉଛି ଆଉ ପ୍ରୋବ୍ଲେମ ହେଉଛି ସେଇଟା ଯଦି ଆକ୍ସନ ନିଅନ୍ତେ ଯାଇ ହେଇପାରନ୍ତା ହଁ ଜଣେଇବେ କିଛି ହଁ